ହ୍ୟାଲୋ ଆଜ୍ଞା ମାଲାଙ୍ଗଗିରି କସ୍ତୁରୀ ହୋଟେଲ ଲାଗିଛି କି ମୋର ଖାଦ୍ୟ ଅର୍ଡ଼ର କରିବାର ଥିଲା ଭାତ ଡାଲି ଭଜା ଆଉ ସାଲାଡ଼ ପନିର ଆଉ ମାଛ ହଁ ଆଜ୍ଞା ଜିନିଷଟା ଯେମିତି ଫ୍ରେସ୍ ଆସୁ ଗରମ ଥିବାର ଅଛି ଦୟାକରି ଟିକେ ଦେଖି ନେବେ ଜିନିଷଟା ମୋର ଠିକଣା ହେଉଛି ଏମ୍ବି ଏଇଟି ସିକ୍ସ ଘଣ୍ଟେ ଭିତରେ ଯେମିତି ହଉ ଖବର ଖାଇବାଟା ପହଞ୍ଚି ଯାଉ ମୋ ନାଁ ତାପସ ସର୍ଦାର୍ ମୋ ନମ୍ବର ଆସିକି ମୋତେ ଫୋନ୍ କରିଦେଲେ ହେଇଯିବ ଯଦି ନ ଜାଣିପାରିବେ କାହା କାହାକୁ ପଚାରିବେ ନା କହିଦେବ ହଉ ରଖୁଛି ହେଲେ